ହଁ ଆଜିକି ବୋଧହୁଏ ଛଅ ଦିନ ତ ଆଉ ଠିକ୍ ଅଛି ହଁ ଛଅ ଦିନ କାରଣ ତିନ ତିନିଦିନରେ ତିନିଟା ମେକଅପ୍ କରିଛି କିଛି ଖରାପ ଆସିନି ମୁଁ ମିସ୍ ମାନେ ବହୁତ ଖୁସି ହୋଇଗଲି ଯାହା ହେଉ କିଛି ବି ମାନେ କେହି ଗୋଟିଏ ମାନେ କିଛି କହିଲେନି କିଛି ଖରାପ କଥା କହିଲେନି ନାଇଁ ଭାଇ ଆମକୁ ଠକି ଦେଲେ କି କଣ କେହି କହି ନାହାନ୍ତି ଖୁସି ଲାଗିଲା ମେକଅପ୍ଟା କଲି କିନ୍ତୁ ଏହି ସତ କଥା କହୁଚି ଚାରିଦିନ ପାଞ୍ଚଦିନ ଆଜିକୁ ହୋଇଛି ପାଞ୍ଚଦିନ ବେଳକୁ ଲଗାଇଲା ବେଳକୁ ସେ ପୁରା ମାନେ ଯେମିତି ଶୁଖିକି ପାଉଡ଼ର ଭଳିଆ ଖସୁଛି ଆଉ ମାନେ ଲୋକ କେତେ ବିଶ୍ୱାସ କରୁଥିଲେ ନାଇଁ ଏଇ ଭାଇ ଭଲ ମେକଅପ୍ କରୁଛନ୍ତି ମୋତେ ସବୁବେଳେ ଡାକନ୍ତି ଧର ଦୁଇଟା ମେକଅପ୍ ମୋର ଏଇଠି ଖରାପ ହୋଇଗଲାଣି ମୁଁ ଯଦି ଏଇ ସ୍ଵିସ୍ ବିୟୁଟିଟାକୁ ମାନେ ଖୁସିରେ ମାନେ ଭରସା କରିକି ଆଣିଲି ଯଦି ଏଇଟା ଏଇ ପ୍ରଡକ୍ଟଟା ପାଇଁ ମୋ ମେକଅପ୍ଟା ଖରାପ ପଡ଼ିଲା ସତ କଥା ମୁଁ ଲସ୍ ଖାଇବି